ଆମ ଗ୍ରାମରେ କୌଣସି ନୃତ୍ୟ ଗୀତ ହୁଏନା କିନ୍ତୁ ଆମେ ନୃତ୍ୟ ଗୀତକୁ ଭଲ ପାଉ କିନ୍ତୁ ଓଡ଼ିଶାରେ ସବୁଠୁ ନୃତ୍ୟ ଗୀତ ହେଉଛି ଓଡ଼ିଶୀ ନୃତ୍ୟ କିନ୍ତୁ ବାହାର ଦେଶରେ ନୃତ୍ୟ ଗୀତ ହୁଏନାହିଁ କିନ୍ତୁ ଓଡ଼ିଶାରେ ନୃତ୍ୟ ଗୀତ ବହୁତ ଭଲ ଲାଗେ ଲୋକ ନୃତ୍ୟ ଗୀତ ବେଶୀ ଭଲ ପାଆନ୍ତି ଉତ୍ସାହିତ କରନ୍ତି ଆମେ ନୃତ୍ୟ ଗୀତକୁ ବହୁତ ଭଲ ପାଉ ପ୍ରଶଂସା ବି କରୁ